ଆମେ ଯେବେ ବାହାର ବୁଲିବାକୁ ଗଲେ ବୁଲିଯାଉ ସେ'ଠାରୁ ଯାହା ବି ହେଉ ହଁ ସାଙ୍ଗ ମାନଙ୍କ ସହିତ ଯେତେ ବେଳେ ବି ଟୂରରେ ଯାଉ କିଛି ମାନେ ସେ'ଠାରେ ଟିକିଏ ଭେଦଭାବ ହୁଏ ଟିକେ ଝଗଡା ବି ହେଉ ଥାଏ କିଛି ଟିକିଏ ଟିକିଏ କଥାକୁ ଟିକିଏ ଟିକିଏ କଥାକୁ ସେ'ଠାରେ ଝଗଡା ହୋଇଥାଉ ପାଟି ତୁଣ୍ଡ ହୋଇଥାଉ ପାଟି ତୁଣ୍ଡ ହୋଇଥାଉ ସବୁ ମାନେ ଯାଇକି ବୋଲି ତାଙ୍କ ସାଙ୍ଗ ମାନେ ବୁଝାନ୍ତି ଆଉ ରୁହନ୍ତୁ ଟିକିଏ ଆଉ ତୁ ଯେଉଁଠାରେ ହେଲେ ବି ଯେଉଁଠାରେ ଯେଉଁ ଜାଗାରେ ହେଲେ ବି ମିଶିକି ଯିବୁ ଭ୍ରମଣ କରିବୁ ବୁଲିବୁ ବୁଲିବୁ ବୁଲିବୁ ଟିକିଏ ଟିକିଏ କଥାକୁ ସାଙ୍ଗ ମାନଙ୍କ ସହିତ କଣ ଏମିତି ହିଁ ଟିକିଏ ଝଗଡା ହେଇଯାଏ